ଆଇନ୍ ବିଷୟରେ ମତାମତ ବୋଲେ ଆଇନ୍ ବିଷୟରେ ମତାମତ କରିବା ଭଲ ଆଉ ଏମିତି କାରଣ ହେଉଛି ଯେ ଆମ ଗାଁରେ ଗୋଟେ ଚୋରି ହେଲେ ବା କିଛି ଝଗଡ଼ା ହେଲେ ବା କିଛି ଏମିତି ଦୁର୍ଘଟଣା ହେଲେ ସେତେବେଳେ ଆମେ ଆଇନ ସାହାଯ୍ୟ ନେଉଛୁ ଆଇନରେ ବ୍ୟବସ୍ଥା ଭଲ ଅଛି ସେଥିରେ ସବୁବେଳେ ଆମର ସାହାଯ୍ୟ ହେଉଛି ଆଇନ ଜିନିଷଟା ଗୋଟେ ଆମ ଉପକାରୀ ଜିନିଷ ଆମ ଗାଁରେ କିଛି ଅସୁବିଧା ହେଲେ ଆମେ ଆଗକୁ ଆମ ଗାଁ ପାଖକୁ ଅଛି ଆଇନ୍ ସେଇଥିରେ ଆମେ ଯାଉଛୁ ଟିକେ ପରାମର୍ଶ ସେଥିରେ ନେଉଛୁ ତାପରେ ସେମାନେ ଆଇନ ମାନେ ଡିସାଇଡ୍ କରୁଛି